ବିବାହରେ କନ୍ୟାମାନଙ୍କୁ ଅନେକ ପ୍ରକାର ଉପହାର ଦିଆଯାଏ ଏବଂ ବହୁତ ସୁନ୍ଦର ଉପହାର ଦିଆଯାଏ ଏମିତିକା ତ କନିଆର ସାଙ୍ଗମାନେ ତାକୁ ବିଭିନ୍ନ ପ୍ରକାର କପ୍ ସେଟ୍ ଏବଂ ଗିଫ୍ଟ ପ୍ୟାକ୍ କରି ଦିଅନ୍ତି କିଏ ଶାଢ଼ୀ ଦିଏ କିଏ ଚୁଡ଼ି ଦିଏ ଏମିତି ବିଭିନ୍ନ ପ୍ରକାର ଉପହାର ଦିଅନ୍ତି ବାପ ଘରୁ ସେମାନେ ଯୌତୁକରେ ନିଅନ୍ତି ଆମର ଭାରତ ସରକାର ଯୌତୁକକୁ ବିରୋଧ କରୁଥିଲେ ମଧ୍ୟ ଆମ ଗାଁ ଗହଳିରେ ଏସବୁକୁ ମାନୁନାହାନ୍ତି ଆଜି ମଧ୍ୟ ଆମ ସମାଜର ଯୌତୁକ ପ୍ରଥା ଚାଲି ରହିଛିି ଏବଂ ଯୌତୁକ ଦିଆଯାଉଛି ଯୌତୁକରେ ଫ୍ରିଜ୍ କୁଲର୍ ଟିଭି ଏସି ୱାଶିଂ ମେସିନ୍ ଭଳି ବିଭିନ୍ନ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ସମସ୍ତ ଜିନିଷ ପଲଙ୍କଠୁ ପଲଙ୍କ ଝାଡ଼ୁଠୁ ଆରମ୍ଭ କରି ଗାଡ଼ି ପର୍ଯ୍ୟନ୍ତ ସମସ୍ତ ଦିଅନ୍ତି ଏବଂ ଯୌତୁକର ଗାଡ଼ି ମଧ୍ୟ ଦିଅନ୍ତି ଧାନ ଚାଉଳ ସେସବୁ ମଧ୍ୟ ଦିଅନ୍ତି ଏବଂ ଘରେ ବ୍ୟବହାର କରୁଥିବା ଦୈନିକ ଜିନିଷ ସବୁ ତାଙ୍କ ସାଙ୍ଗମାନେ ବିଭିନ୍ନ ପ୍ରକାର ଉପହାର ମଧ୍ୟ ଆଣିଥାନ୍ତି